ଟ୍ରାକ୍ଟର ଆସିଲା ଦିନୁ କୃଷକମାନଙ୍କୁ ବହୁତ୍ ସୁବିଧା ହେଉଛି ଚାଷ୍ କର୍ବାର ଲାଗି ଆଉ ଫୋନ୍ ବି ଆସିଲା ଦିନୁ ବହୁତ୍ ସୁବିଧା ହେଉଛି ଅନ୍ଲାଇନ୍ କ୍ଲାସ୍ କଲାବେଳେ ଅନ୍ଲାଇନ୍ କ୍ଲାସ୍ କରିପାରୁଛୁଁ ଯଦି ନ୍ୟୁଜ୍ ଦେଖ୍ମୁଁ ବୋଲେ ନ୍ୟୁଜ୍ ବି ଦେଖି ପାରୁଛୁଁ ଆଉ ୟୁଟୁବ୍ରେ କିଛି ଶିଖିବାର୍ ଥିଲେ ୟୁଟୁବ୍ରେ କିଛି ଦେଖିବାର ବି ଥିଲେ ଦେଖି ପାରୁଛୁଁ ଆଉ ଯଦି ବୋର୍ ଲାଗ୍ବାର ଗେମ୍ ବି ଖେଲି ପାରୁଛୁଁ ଇନଷ୍ଟାରେ ଯଦି ପୋଷ୍ଟ କରିବାର୍ ଥିଲେ ପୋଷ୍ଟ କରି ପାରୁଛୁଁ ରିଲସ୍ ଦେଖିପାରୁଛୁଁ ଫୋଟୋ ହୋଇ ପାରୁଛୁଁ କିଛି ଅର୍ଡ଼ର୍ କରିବାରେ ଥିଲେ ଜୁତା ଶାଢ଼ୀ ବହୁତ୍ କିଛୁ ଅଛେ ଅର୍ଡ଼ର୍ କରି ପାରୁଛୁଁ କାହାକେ ଅନ୍ଲାଇନ୍ କିଛି ପଠାବେ କେ ଥିଲେ ବି ଅନ୍ଲାଇନ୍ ବହୁତ୍ କିଛି ପଠେଇ ପାରୁଛୁଁ ଭିଡ଼ିଓ କଲ୍ କଲେ ବି ଭିଡ଼ିଓ କଲ୍ କରି ପାରୁଛୁଁ କାହା ସାଙ୍ଗରେ କଥା ହେବାର ଥିଲେ କଥା ହୋଇ ପାରୁଛୁଁ କୋରନା ଟାଇମ୍ରେ ବି ବହୁତ୍ କିଛୁ କରି ପାରୁଛୁଁ ଫୋନ୍ ମୋବାଇଲ୍ ଫୋନ୍ରେ ଆଉ କିଛି ନ୍ୟୁଜ୍ ବି ଜାନିବାର ଥିଲେ ୟୁଟୁବ୍ରେ ଦେଖି ପାରୁଛୁଁ ବହୁତ୍ କିଛୁ ଅଛି ଆଉ ଫୋନ୍ ଫୋନ୍ପେ କର୍ବାର ଥିଲେ ଫୋନ୍ପେ କରିପାରୁଛୁଁ